ହ୍ୟାଲୋ ନମସ୍କାର ମୁଁ ନାରାୟଣ ଦାସ କହୁଛି ହଁ ଆମର ଗାଡ଼ି ସତେଇଶ ତାରିଖରୁ ଟୁର୍ ଯିବାର ଅଛି ଆମ ଗାଁ'ର ଲୋକମାନେ ଟୁର୍ ଯିବେ ଆଉ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ସୂର୍ଯ୍ୟ ମନ୍ଦିର ଚନ୍ଦ୍ରଭାଗା ଏସବୁ ବୁଲିବା ପାଇଁ ଯିବେ ମିନିମମ୍ ପାଖାପାଖି ପଞ୍ଚାବନ ଷାଠିଏ ଜଣ ଯିବେ ସେହି ହିସାବରେ ଏଇ ଟୁର୍ ପାଇଁ ଆପଣ କେତେ କ'ଣ ନେବେ ଟିକେ କୁହନ୍ତୁ ଯେହେତୁ ଆମେ ଏତେ ଗୁଡ଼ାଏ ଲୋକ ଯିବା ତେଣୁ କିଛି ରିହାତି ଆମକୁ ଦିଅନ୍ତୁ ରିହାତି ଦେଲେ ଆମେ ମୁଖ୍ୟତଃ ବିଶେଷ ଉପକୃତ ହେବୁ